ଏମିତି ଗୋଟାଏ ସମୟ ଥିଲା ମାନେ ଏମିତି ସମୟ ଯେ ମୋ ସ୍ୱାମୀ ସହିତ ମୋର କୋଣସି କଥାବାର୍ତ୍ତା ନଥିଲା ମାନେ ପରିସ୍ଥିତିରେ ପଡ଼ି ଆମେ କଥା ହେଉନଥିଲୁ ସେହି ସମୟରେ ତା' ପୂର୍ବୁରୁ ମାନେ ପ୍ରେଗନେନ୍ଟ୍ ମୁଁ ଥିଲି ଯେତେବେଳେ ପ୍ରେଗନେନ୍ଟ୍ ଥିଲି ମୋ ସ୍ୱାମୀ ମୋତେ କୌଣସି କାରଣରୁ ଭଲ ବି ପାଆନ୍ତିନି ଯେତେବେଳେ ମୋତେ ଭଲ ପାଆନ୍ତିନି ତାଙ୍କ ସହିତ ମୋର କେବେବି କଥାବାର୍ତ୍ତା ଆମେ ହେଉନଥିଲୁ ସେହି ସମୟରେ ତ ମୁଁ ପ୍ରେଗନେନ୍ଟ୍ ଅଛି ପ୍ରେଗନେନ୍ଟ୍ ସମୟ ଯେତେବେଳେ ହୋଇଗଲା ଡେଲିଭରି ସମୟ ଆସିକି ପହଞ୍ଚିଲା ସେତେବେଳେ ମୁଁ ମାନେ ଚାହୁଁନଥିଲେ ବି ମୋ ସ୍ୱାମୀଙ୍କ ସହ କଥା ହେବା ପାଇଁ ମୁଁ ଚାହୁଁନଥିଲେ ବି ଯେହେତୁ ମୁଁ ସମ୍ପୂର୍ଣ୍ଣ ଏକା ମୁଁ ମାନେ ସ୍ଵାମୀଙ୍କୁ ନ କହିଲେ ନ ଚଳେ ମୁଁ ସେତେବେଳେ ମୋ ସ୍ୱାମୀର ଗୋଡ଼ ହାତ ଧରିକି ମାନେ ମୋତେ ମେଡ଼ିକାଲ ନେଇଯାଅ ଆଉ ମୋତେ ମାନେ ଭଲ ଇଏ କରିକି ଇଏ କରିକି ଆଣ ମେଡ଼ିକାଲ ନେଇଯାଅ କହିକି ରିକୁଏଷ୍ଟ କରିକି ମୁଁ ତାଙ୍କ ପାଖରେ ମୁଁ ଗୋଡ଼ ହାତ ଧରିକି ରିକୁଏଷ୍ଟ କରିକି ସେହି ଜିନିଷଟା ମୁଁ ଗୁହାରିକି କରିକି ମେଡ଼ିକାଲ ନେବା ପାଇଁ ମୁଁ ତାଙ୍କୁ ଜଣାଇଥିଲି